ହ୍ୟାଲୋ ହଁ ଆଜ୍ଞା ଆମର ମେଡ଼ିକାଲ୍ ଆମର ସବୁ ପ୍ରକାର ଆଜ୍ଞା ବେଡ଼୍ର ସୁବିଧା ଅଛି ଆଉ ମେଡ଼ିକାଲ୍ରେ ଖାଇବା ସୁବିଧା ବି ରହିଚି ଆମ ମେଡ଼ିକାଲ୍ରେ ନୀଟ୍ ଆଣ୍ଡ କ୍ଲିନ୍ ବେଡ଼୍ ସୁବିଧା ବି ଅଛି ଆଉ ଲାଇନ୍ ସୁବିଧା ବି ଅଛି ଆମର ମେଡ଼ିକାଲ୍ରେ ସବୁ ପ୍ରକାର ସୁବିଧା ଅଛି ଆପଣଙ୍କୁ କେଉଁଥିରେ ବି ଅସୁବିଧା ହେବନାହିଁ ଆଉ ସ୍ୱାସ୍ଥ୍ୟ କାର୍ଡ଼ ବି ଆଛି ଗମେଣ୍ଟର ଆପଣ ଯେଉଁଥିରେ ଚାହିଁବେ ସେଇଥିରେ କରିପାରିବେ ଆଉ ହଁ ଆମର ସ୍ୱାସ୍ଥ୍ୟ କାର୍ଡ଼ ସୁବିଧା ଅଛି ଆପଣଙ୍କୁ କୌଣସି ଅସୁବିଧା ବି ହେବନି ମେଡ଼ିକାଲ୍ର ଆଉ ଖାଇବା ପିଇବା ରହିବା ସବୁ ମାଗେଣା ଆଉ ବେଡ଼୍ ବି ସୁବିଧା ଆପଣ ଯେତେଦିନ ଚାହିଁବେ ଯେପର୍ଯ୍ୟନ୍ତ ପେସେଣ୍ଟ ଖରାପ ନ ହୋଇଛି ନା ଭଲ ନ ହୋଇଛି ଆପଣ ସେ ପର୍ଯ୍ୟନ୍ତ ମେଡ଼ିକାଲ୍ ବି ଯାଇପାରିବେ ନାହିଁ ଆମେ ଆମ ମେଡ଼ିକାଲ୍ରେ ନୀଟ୍ ଆଣ୍ଡ କ୍ଲିନ୍ ସବୁବେଳେ ଲାଇନ୍ ସୁବିଧା ଲାଇନ୍ ନଥିଲେ ବି ଆମର ଜେନିଟର୍ ସୁବିଧା ବି ରହୁଛି କ'ଣ ଆପଣଙ୍କର ଆମର କାଡ଼୍ରେ ଆପଣଙ୍କର ଯେତେ ଟଙ୍କା ଲାଗିବ ପର୍ସନ୍ ପିଛା ଆମର ଯେତେ ଟଙ୍କା ଲାଗିବ ଗମେଣ୍ଟ ତରଫରୁ ଆମେ ସେତେ ଟଙ୍କା କାଟିବୁ ଯେତେ ବଡ଼ ରୋଗ ହୋଇଥାଉ କିଛି ଅସୁବିଧା ନାହିଁ ଆମ ମେଡ଼ିକାଲ୍ରେ କାର୍ଡ଼ରେ ସବୁକିଛି ପଇସା କଟିପାରିବ ଲକ୍ଷ ହେଉ ପାଞ୍ଚ ଲକ୍ଷ ହେଉ ଯେତେ ଟଙ୍କା ଆପଣଙ୍କର ଲାଗିବ ସେତେ ଟଙ୍କା ଆମର କଟିବ ଡ଼କ୍ଟର୍ ଆସିଛନ୍ତି କଟକ ଭୁବନେଶ୍ୱର ଆଉ ଆପଣ ଯେଉଁଠି ବି ଚାହିଁବେ ସବୁ ପ୍ରକାର ଡ଼କ୍ଟର୍ ଆସୁଛନ୍ତି ବାହାରୁ ବି ଆସୁଛନ୍ତି ଆଜ୍ଞା ସବୁ ରୋଗ ପାଇଁ ଆସୁଛନ୍ତି ଆଉ ଆପଣଙ୍କର କୌଣସି ଅସୁବିଧା ବହୁତ ନାହିଁ ଡ଼କ୍ଟର୍ ଅସୁବିଧା ନାହିଁ କି ବେଡ଼୍ ଅସୁବିଧା ନାହିଁ ଆଉ କି ଲାଇନ୍ କଟିବାର ସମ୍ଭାବନା ବି ନାହିଁ କୌଣସି ଅସୁବିଧା ନାହିଁ ଆମ ମେଡ଼ିକାଲ୍ରେ ନର୍ସମାନେ ବି ଅଛନ୍ତି ସେମାନେ ପୁରା ନୀଟ୍ ଆଣ୍ଡ କ୍ଲିନ୍ ଆପଣଙ୍କୁ ସବୁ ପ୍ରକାର ସୁବିଧା ଦେଇପାରିବେ ଆଜ୍ଞା ଆମର ନର୍ସମାନେ ବାର ଘଣ୍ଟାରେ ଆପଣଙ୍କୁ ଚବିଶି ଘଣ୍ଟାରେ ସବୁ ପାଞ୍ଚ ମିନିଟ୍ରେ ଥରେ ଆପଣଙ୍କୁ ଟ୍ରିଟମେଣ୍ଟ କରିବେ କୌଣସି ଅସୁବିଧା ହେବ ନାହିଁ ଆଉ ନର୍ସ ଆମର ପୁରା ଆଭେଲେବୁଲ୍ ସବୁବେଳେ ଖାଇବା ସୁବିଧା ବି ଅଛି ଖାଇବା ଠିକ୍ ଟାଇମ୍ରେ ଆପଣ କତିରେ ପହଞ୍ଚିଯିବ ଆପଣଙ୍କୁ କିଛି କରିବା ପାଇଁ ପଡ଼ି ହଁ ସବୁ ପ୍ରକାର ସୁବିଧା ଅଛି ଆମର ଟିକେଟ୍ କାଟିପାରିବେ ସବୁ ସବୁ ପ୍ରକାର ସୁବିଧା ଅଛି ଆପଣ କିଛି ଅସୁବିଧା ହେବାର ନାହିଁ ହଁ ଲାଇନ୍ରେ ରହିବେ ଯେହେତୁ ଏଇଟା ମେଡ଼ିକାଲ୍ ସେଥିପାଇଁ ସମସ୍ତଙ୍କ ପାଇଁ ନିୟମ ଗୋଟେ ସମାନ ଆପଣ ଆପଣ ପେସେଣ୍ଟ ନେଇକି ଆସନ୍ତୁ ବାକି ଦାୟିତ୍ୱ ଆମ ଉପରେ ଛାଡ଼ିଦିଅନ୍ତୁ ଆମେ ଆପଣଙ୍କର ସବୁ କେୟାର ନମୁ ଆମେ ନବୁ ଆମର ନର୍ସମାନେ ଅଛନ୍ତି ସିକୁ୍ୟରିଟିମାନେ ଅଛନ୍ତି ଆପଣଙ୍କର ଆମ ମେଡ଼ିକାଲ୍ରେ କୌଣସି ଅସୁବିଧା ହେବ ନାହିଁ ସବୁ ପ୍ରକାର ସୁବିଧା ଆମର ଅଛି